ମୁଖ୍ୟତଃ ଆମ ସ୍ଥାନୀୟ ଖବର ବା ଗଣମାଧ୍ୟମରେ ପର୍ଯ୍ୟାପ୍ତ କଭରେଜ ପାଉ ନାହିଁ କାରଣ ଦୈନନ୍ଦିନ ଜୀବନରେ ଦେଖିବା ପାଇଁ ଗଲେ ଆଜିକା ଦିନରେ ଡେଜ ବିଜ୍ଞାନ ଅନେକ ଜିନିଷ ହଜିଯାଉଛି ଯାହା ରହିବା ଉଚିତ ପର୍ଯ୍ୟାପ୍ତ ନ୍ୟୁଜର ଖବର ମଧ୍ୟ ଦେଖାଯାଉ ନାହିଁ ପବ୍ଲିକ ମାନଙ୍କୁ ଯାହା କିଛି ବା ଦର୍ଶକମାନଙ୍କୁ ଯାହା କିଛି ମୁଖ୍ୟ ଖବର ଦେଖାଯାଉଛି ବା ମୁଖ୍ୟ ଖବର ହିସାବରେ ଦେଖାଯାଉଛି ଲୋକ ସେହିମାନେ ସେହି ଜିନିଷ ହିଁ ଦେଖୁଛନ୍ତି କିନ୍ତୁ ଏହି ଅଞ୍ଚଳରେ ଅନେକ ଖବର ରହିଛି ଯାହାକି ସ୍ଥାନୀୟ ଖବର ଗୋ ଖବର ଗଣମାଧ୍ୟମରେ ପର୍ଯ୍ୟାପ୍ତ କଭରେଜ କରିପାରୁନାହିଁ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ମୁଖ୍ୟ ଖବର ଥିବା ମାତ୍ରେ ଅନ୍ୟ ଏକ ସେହି ଠିକ ଅଞ୍ଚଳରେ କିଛି ପଡ଼ିଶା ଅଞ୍ଚଳରେ ଅନ୍ୟ ଏକ ଅନେକ ପ୍ରକାର ଖବର ଥାଉଛି କିନ୍ତୁ ତାହାକୁ ଗଣମା ବା ଖବର ଗଣମାଧ୍ୟମ କଭରେଜ କରିପାରୁ ନାହିଁ ବା ନ୍ୟୁଜ ମିଡ଼ିଆରେ ମଧ୍ୟ ତାହା ହଜିଯାଉଛି ତାହା ନ୍ୟୁଜ ମାନଙ୍କରେ ଠିକ ଭାବରେ ଖବରକୁ ଦର୍ଶାଇଲେ ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ଯାହା କି ହେଇପାରୁ ନାହିଁ ପର୍ଯ୍ୟାପ୍ତ ଖବର ଖବରର ଅନେକ ସଂଖ୍ୟା ରହିଛି କିନ୍ତୁ ସେଥିମଧ୍ୟରୁ ଖଣ୍ଡିଏ ଖବର ହିଁ ଦେଖାଯାଉଛି ଯାହା କି ଉଚିତ ନୁହଁ